ଆମର ଅଞ୍ଚଲରେ ଲାଇବ୍ରେରୀ ନାଇଁନେ ସେଥିକାଜି ଆମର୍ ବାହାରେ କଲେଜ୍ ମନ୍ କେ ଆମେ ଯାଇସୁଁ କେବେ କେନ୍ତା ଯାଇସୁଁ ଆର୍ ପଢ଼ ପଢ଼ସୁଁ ଲାଇବ୍ରେରୀ କେ ଆମର୍ ଅଞ୍ଚଲରେ ତ ନାଇଁନେ ଆମେ ଘରେ ଅଛି ଯେନ୍ ଆମର୍ ନେ ବହି ମନେ ସେ ବହି ନେ ଆମର୍ ନ ଅଛି ଭାଗବତ୍ ଗୀତା ଅଷ୍ଟବକ୍ର ଗୀତା ବାୟା ଗୀତା ରାମାୟଣ ଅଛି ସବୁ ମହାଭାରତ ଅଛି ପୁରାଣ ଶାସ୍ତ୍ର ଅନେକ ଅଛି ବିଜ୍ଞାନ ବହି ପଢ଼ସୁଁ ସାହିତ୍ୟ ପଢ଼ସୁଁ ଇତିହାସ ପଢ଼ସୁଁ ତା'ପରେ ଗଲା ଯେ ଏଇ ରାଜନୈତିଜ୍ଞ ବିଜ୍ଞାନ ଅଛି ଇ ସବୁ ମାନେ ପଢ଼ସୁଁ ଆମେ ଘରେ ଅନେକ ଲାଇନ୍ ପଢ଼ସୁଁ କିନ୍ତୁ ଏଇ ଭାଗବତ ଗୀତାରେ ଜେନ୍ ଲେଖିଛେ ଯେ ଜଣେ ମଣିଷ ଆମେ ତିଆରି ହେଇଛୁଁ ଆମେ ଆମେ କେନୁ ଆଇଛୁଁ କାଇଁ ଯିମୁ କାଣା କରମୁଁ ଏଇସବୁ ତିଆରି ହେଇଛେ ଏ ଶରୀର ବାବଦରେ ସବୁ କିଛି ଅଛି ଯଦି ଜଣେ ଲୋକ ଗୀତା ପଢ଼ିବା ବୋଇଲେ ମୁକ୍ତି ପାଇଯିବା ଭଗବାନ ଆମକେ ଏହିପ୍ରକାର ତିଆରି କରିଛି ଆମେ ଆତ୍ମା କେ ଜାନି ପାରମୁଁ ଆମେ ସୃଷ୍ଟି କେ ଜାନି ପାରମୁଁ ସ୍ରଷ୍ଟା କେ ଜାନି ପାରମୁଁ ସେଥି କାଜି ଆମର୍ ଗୀତା ହେଉଛେ ମହତ୍ତ୍ୱପୂର୍ଣ୍ଣ ସଦାବେଲେ ଗୀତା ଜେନ୍ ପଡ଼ୁଛି ଗଙ୍ଗା ଠାନୁ ବି ଗୀତା ବଡ଼ଟା ସ୍ନାନ୍ ଗଙ୍ଗା ସ୍ନାନ୍ କଲା ଠାନୁ ବି ଗୀତା ବଡ଼ଟା ଏହି ଗୀତା ଯାର ଘରେ ଅଛି ସଦାବେଳେ ସଦା ଭାବରେ ସେ ରହିପାରବା ତାକେ କୌଣସି ଟେନସନ୍ ନାଇଁ ନେ ଇ ହେଥିକେଇ ଏହି ଶାସ୍ତ୍ର ମାନେ ସମସ୍ତେ ପଢ଼ିବାର୍ କଥା ସେଥିକାଇ ମୁଇଁ ସମକେ ଅନୁରୋଧ କରୁଛେ ଯେ ଗୀତା ଭାଗବତ ପଢ଼ନ୍ତୁ ଆପଣ ଉନ୍ନତି କରିବେ ସାଙ୍ଗେ ଦେଶ୍ ବି ଉନ୍ନତି କରବା ହେତି କେଇ ଆମର୍ ରାଜନୈତିଜ୍ଞ ବାଜପାୟୀ ମଧ୍ୟ ଗୀତା ପଢ଼ୁଥିଲେ ମହାତ୍ମାଗାନ୍ଧୀ ମଧ୍ୟ ଗୀତାର ଦ୍ୱିତୀୟ ଅଧ୍ୟାୟ ପଢ଼ୁଥିଲେ ଗୀତା ପଢ଼ି କରି ସେ ଦେଶକୁ ସ୍ଵାଧୀନ ଆଣିଛନ୍ତି ଏହି ଗୀତା ମହତ୍ତ୍ଵ ଜିନିଷ ବହୁତ ଅଛି ରାମାୟଣରେ ବି ଅଛି ମହାଭାରତରେ ଅଛି ରାମ ରାମାୟଣ ରାମଚନ୍ଦ୍ର ଚରିତ୍ରବାନ ହେଇ କରି ଦେଶକେ ଭାଇ ଭାଇ କେନ୍ତା ମିଲାପ ହେବା ସେତି କେଇ ରାମାୟଣ ଆମକେ ବତାଇଛେ ବୁଝିଲ କିନି ଏଇ ଗୀତା ମାନେ ଶାସ୍ତ୍ରମାନେ ସମସ୍ତେ ପଢ଼ିବାର୍ କଥା ଏଇ ବିଜ୍ଞାନ ମନେ ବି ରାଜନୀତି ଶାସ୍ତ୍ର ବି ପଢ଼ିବାର୍ କଥା ଏଇସବୁ ଜିନିଷକେ ପଢ଼ିଲେ ଆମେ ଉପକୃତ ହେମୁଁ ଜ୍ଞାନ ପାଇମୁଁ ବୋଲି ସବୁ ବହି ମନେ ଆମର ଘରେ ବି ରଖିଛେ ମୁଇଁ ଗୀତା ମୋତେ ବହୁତ୍ ଭଲ ଲାଗସି ଗୀତାକେ ସବୁବେଳେ ପଢ଼ସି ଏଥି କାଯେ ମୁଇଁ ସମସ୍ତେ କହିଛନ୍ ଏଇ ଗୀତା ଭାଗବତ ରାମାୟଣ ସଦାବେଳେ ପଢ଼ନ ଆମର ମଣିଷ ଜୀବନ୍ କେବଳ ଦୁର୍ଲଭ ଜୀବନ ଭଗବାନ୍ ଆମକେ ଏଥିର କାଜି ଦେଇଛନ୍ ଗୀତା ଶାସ୍ତ୍ର ପଢ଼ି କରି ଉପକୃତ ହୁଏ ଏ ଆତ୍ମାକୁ ଜାନ ଆତ୍ମାକୁ ଜାଣିଲେ ସବୁ ଆମର ସରିଲା ସେଥିକେଇଁ ଆମର ଜନମ୍ ମାନବ ଜନମ୍ ଏଇ ଗୀତାମାନେ ପଢ଼ିବା କାଜି ମୋତେ ଭଲ ଲାଗସି